ବଜାରରେ ଯଦି ବା ରେଡ଼ିମେଡ଼ ଦୋକାନରୁ ବହୁତ ଜିନିଷ କିଣିବାକୁ ମିଳେ କନା ଉଁ ବା ପୋଷାକ ଉଁ କିଣିବାକୁ ମିଳେ ତଥାପି ଘରେ ବୁଣାକାରମାନେ ଯେଉଁ ବୁଣନ୍ତି ଆଁ ଆକାଶ ପାତାଳ ତଫାତ୍ ଏବଂ ବଜାର ଏବଂ ଗାଁ ଗହଳି ଭିତରେ ଗ୍ରାମାଞ୍ଚଳ ଭିତରେ କାରଣ ସେ ସିଲେଇ ଛିଣ୍ଡିଯିବ ବଜାରରେ ଯେଉଁଗୁଡ଼ାକ ମେସିନ୍ରେ ତିଆରି ହେଇଛି ଏବଂ ଏଗୁଡ଼ିକ ଯେଉଁ ବୁଣାକାରମାନେ କରନ୍ତି ସେ ସିଲେଇ ବହୁତୁ ଉଁ ଦିନି ଯିବ ତେଣୁ ଗୋଟେ କଥା ସେଇ ବଜାର ଉନ୍ନତି ପାଇଁ ପୋଷାକର ବିଭିନ୍ନ ରଙ୍ଗର ରଙ୍ଗୀନ ପୋଷାକ ଦେଖିବାକୁ ମିଳେ ଏବଂ ବୁଣାକାରମାନେ ମଧ୍ୟ ବିଭିନ୍ନ କଷ୍ଟରେ ଉଁ ତାଙ୍କର କାରୁକାର୍ଯ୍ୟକୁ ସମାହିତ କରନ୍ତି